ଲାଗ୍ସି ଲୋକର୍ ସାଙ୍ଗେ କଥାବାର୍ତ୍ତାର୍ ହେବାକେ ମିଶ୍ବାର୍କେ ଏତିକିର୍ ଲାଗି ମୁଇଁ ସପ୍କର୍ ସାଙ୍ଗେ ମିଶିକରି ମତେ ସପ୍କର୍ ସାଙ୍ଗେ ମିସ୍ବାର୍ ଲାଗି ଭଲ୍ ଲାଗ୍ସି ଆମର୍ ଗ୍ରାମାଞ୍ଚଳ୍ର ଯୁବପିଢ଼ି ସହରରେ ବାସ କରୁଥିବା ଲୋକେ ଲୋକେମାନେ ଯେନ୍ ଆଏସନ୍ ହେଥିର୍ ଲାଗି ତାଙ୍କର୍ ସାଙ୍ଗେ ମିସ୍ବାର୍ ଲାଗି ମତେ ବହୁତ୍ ଭଲ୍ ଲାଗ୍ସି ଆରୁ ତାଙ୍କର୍ ସାଙ୍ଗେ ବୁଲିଯିବାର୍କେ ପିକନିକ୍ କରିଯିବାର୍ ଲାଗି ବି ତାହାକୁ ମତେ ବହୁତ୍ ଭଲ୍ ଲାଗ୍ସି ସାଙ୍ଗେ ପିକ୍ନିକ୍ କରିକରି ବୁଲିକରି ମନ୍ଦିର ଦର୍ଶନ୍ କରିଯାଏସୁଁ ବେଲେ ବୁଲିକି ସବୁଆଡ଼େ ବୁଲବାର୍କେ ଜହ ବଢ଼ିଆ ଲାଗ୍ସି ସମସ୍ତେ ସାଙ୍ଗ୍ ହେଇକରି ମିଲ୍ବା ବୁଲ୍ବାର୍ ଲାଗି ବେଶୀ ଭଲ୍ ଲାଗ୍ସି ମତେ ଆରୁ କଥାବାର୍ତ୍ତା ହେଇକରି ହସା ହସା ଗିଜ୍ରା ହେଇକରି ବହୁତ୍ ବଢ଼ିଆ ଲାଗ୍ସି ଆରୁ ସମସ୍ତେ ମିଶିକରି ବହୁତ୍ ମଜା ମସ୍ତି କର୍ସୁଁ ବେଲେ ଯହ ବଢ଼ିଆଁ ଲାଗ୍ସି କଥାବାର୍ତ୍ତା ହେଇ ହେଇ ହେନ୍ତେ ହିଁ ଟାଇମ୍ ପଲେଇଯାଏସି ଯେ ଜନା ବି ନାଇ ପଡ଼େ ଆମେ ହେଥିର୍ ଲାଗି ମତେ ସମସ୍ତେ ମିଲିମିଶିକିରି ରହିବାର୍କେ ବେଶୀ ଭଲ୍ ଲାଗ୍ସି